ମୁଁ ମାର୍କେଟ ଯାଇଥିଲି ଏବଂ ନିବିଆର ଗୋଟିଏ ବୋଡିୱାସ ଟା ପାଞ୍ଚ ଶହ ଟଙ୍କା ଦେଇକି ଆଣିଥିଲି କାରଣ ବୋଡିୱାସଟା ମୋତେ ଲଗେଇବା ବହୁତ ଭଲ ଲାଗେ ଏବଂ ମୁଁ ଯେତେବେଳେ ଗାଧୋଇବା ସମୟରେ ସେହି ବୋଡିୱାସଟା ଲଗେଇଲି ମୋ ହାତ ଏବଂ ମୋ ମୁହଁ ସାରା ରେଡ଼ ରେଡ଼ ବା ନାଲି ନାଲି ହେଇକି ପକାପକା ହୋଇଗଲା ଏବଂ ମୋତେ ଜଳିବାକୁ ଲାଗିଲା ତା ପରେ ମୁଁ ଡାକ୍ତରଙ୍କ ପରାମର୍ଶ ନେଲି ଡାକ୍ତର ମୋତେ କହିଲେ ସେହି ବୋଡିୱାସଟା ତମର ସ୍କିନକୁ ପଡ଼ୁନାହିଁ ଏବଂ ସେହିପରି ଭାବରେ ମୁଁ ଦେଖିଲି ନିବିଆର କମ୍ପାନି ଭଲ ଥିବ ଭାବି ନିବିଆର ବୋଡିୱାସଟା ଆଣିଥିଲି କିନ୍ତୁ ତାହା ମୋତେ ପଡ଼ିଲା ନାହିଁ କିନ୍ତୁ ମୁଁ ଆଗରେ ଯେଉଁ ପଣ୍ଡ୍ସର ୟୁଜ କରୁଥିଲି ବୋଡିୱାସ ତାହା ମୋତେ ଭଲ ଲାଗୁଥିଲା ତାହା ଦୁଇଶହ ଟଙ୍କା ପଡ଼ୁଥିଲେ ମଧ୍ୟ ତାହା ଭଲ କାମ ଦେଇଥିଲା କିନ୍ତୁ ଏହା ପାଞ୍ଚଶହ ଟଙ୍କା ଦେଇକି ଆଣିଥିଲି କିନ୍ତୁ ମୋତେ ପଡ଼ିଲା ନାହିଁ